କୂଅ କୂଅ ହେଉଛି ବିଭିନ୍ନପ୍ରକାର ବା ବିଭିନ୍ନ ଜଳର ଏକ ଉତ୍ସ ଯାହାକି ଆମେ ଜଳ ବ୍ୟବହାର କରିପାରିବା କୂଅ ମାଧ୍ୟମରେ ଆମେ ବିଭିନ୍ନପ୍ରକାର ସମୟରେ ବା ବିଭିନ୍ନ ପରିସ୍ଥିତିରେ ଆମେ ଜଳ ପାଇପାରିବା କୂଅରୁ ଆମେ ପାଣି କାଢ଼ିବା ପାଇଁ ବିଭିନ୍ନପ୍ରକାର ପଦ୍ଧତି ଆମେ ଅବଲମ୍ବନ କରିପାରିବା ହେଲେ ଅତି ସହଜରେ ବା ଅତି କମ୍ ସମୟରେ କେମିତି ତାହା ଅତିଶୀଘ୍ର ଆମ ପାଖକୁ ଆସିବ ସେଥିପାଇଁ ଆମେ ଧ୍ୟାନ ଦେବା ଉଚିତ୍ ବା ସେହି ପ୍ରତି ଆମେ ମଟର୍ ବ୍ୟବହାର କରିବା ଉଚିତ୍ ମଟର୍ ଦ୍ୱାରା ଆମେ ବିଭିନ୍ନ ସମୟରେ କମ୍ ସମୟରେ ମଧ୍ୟ ଆମେ ଯେଉଁଠିକୁ ଚାହିଁଲିି ସେଇଠିକୁ ମଟର୍ ଦ୍ୱାରା ଆମେ ପାଣି ଆଣିପାରିବା ପାଣିର ପରିମାଣ ବା ପାଣିର ଆବଶ୍ୟକତା ଚାହିଦା ବା ବିଭିନ୍ନପ୍ରକାର ଗଛ ଲତା ଇତ୍ୟାଦିକୁ ଦେବା ପାଇଁ ଆମେ ଆମେ ନିଜ ଜୀବନରେ ମଧ୍ୟ ମଟର୍ ଲଗାଇ ବିଭିନ୍ନପ୍ରକାରର ସେହି ସମସ୍ୟାକୁ ଆମେ ଦୂର କରିପାରିବା ଦୈନନ୍ଦିନ ଜୀବନରେ ଆମେ ଦେଖିବାକୁ ଗଲେ କମ୍ ସମୟରେ କେମିତି ଅଧିକ କାର୍ଯ୍ୟ ହେବ ସେଥିପାଇଁ ଲୋକେ ଅଧିକ ଧ୍ୟାନ ଦେଉଛନ୍ତି ଏବଂ ସେହି ପ୍ରତି ଆମେ କୂଅରୁ ବିଭିନ୍ନପ୍ରକାର ପାଇଁ ବିଭିନ୍ନପ୍ରକାର ଯନ୍ତ୍ର ମଟର୍ ଇତ୍ୟାଦି ଆଗରୁ ଯନ୍ତ୍ର ନଥିଲା ସେଥିପାଇଁ ସେମାନେ ଅତି କଷ୍ଟରେ ପାଣି କାଢ଼ୁଥିଲେ ହେଲେ ଏବେକାର ପରିସ୍ଥିତିରେ ଇଲେକ୍ଟ୍ରି ମଟର୍ ବା ସେ ଇଲେକ୍ଟ୍ରି ମଟର୍ ଦ୍ୱାରା ଆମେ କମ୍ ବିଲ୍ ବା କମ୍ ଟଙ୍କାରେ ମଧ୍ୟ ଆମେ ପାଣି କାଢ଼ିପାରିବା ମଟର୍ ଦ୍ୱାରା ବିଭିନ୍ନ ବିଭିନ୍ନ ପାଣି ବିଭିନ୍ନପ୍ରକାର ସମସ୍ୟାର ସମାଧାନ କରିପାରିବା ଯେମିତିକି ମଧ୍ୟ ଆମେ ଜଳର ବ୍ୟବସ୍ଥା କରିପାରିବା ଜଳସେଚନ ପାଇଁ ମଟର୍ ହେଉଛି ଉପଯୁକ୍ତ କାରଣ ମଟର୍ ବିନା ଆମେ କୌଣସି ବି କୌଣସି ଯଥା ବାଲ୍ଟି ବିଭିନ୍ନପ୍ରକାର ପଦ୍ଧତି ବିଭିନ୍ନପ୍ରକାର ମାଆ ବାପାଙ୍କ ସେମିତି କାର୍ଯ୍ୟ ସେଥିରେ ଅଧିକ ସମୟରେ ଲାଗିବ ହେଲେ ମଟର୍ ଦ୍ୱାରା ଆମେ କମ୍ ସମୟରେ ମଧ୍ୟ ପାଣି ବ୍ୟବହାର କରିପାରିବା ଏବଂ ସେଠିରେ ଅଧିକରୁ ଅଧିକ କେମିତି କମ୍ ସମୟରେ ଅଧିକ ପାଣି ଆସିବ ସେଥିପାଇଁ ଧ୍ୟାନ ଦେବା ଏବଂ ଠିକ୍ ପରିମାଣରେ ଜଳର ବ୍ୟବହାର କରିପାରିବା ଏବଂ ତାହା ପ୍ରତି ବିଶେଷ ଧ୍ୟାନ ଦେଇ ମଟର୍ ବ୍ୟବହାର କରାଯିବା ଉଚିତ୍ ମଟର୍ର ବ୍ୟବହାର ହେବା ସତ୍ୱେ ଲୋକମାନେ ବିଭିନ୍ନପ୍ରକାର ସମସ୍ୟାର ସମାଧାନ କରିପାରିବା ସେଥିପାଇଁ ମଟର୍କୁ ଆପଣ ବ୍ୟବହାର କରନ୍ତୁ ଏବଂ ମଟର୍ର ସୁବିଧା ଏବଂ ମଟର୍ର ଚାହିଦା ଅନୁଯାୟୀ ବିଭିନ୍ନପ୍ରକାର ମଟର୍ ଆଣନ୍ତୁ ଏବଂ ତାହାର ସେହି ମଟର୍ର ସେବା ଉପଭୋଗ କରନ୍ତୁ ଧନ୍ୟବାଦ